ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ଏକ ସଫଳ ବ୍ୟବସାୟୀ ଯିଏ କି ଆମର ଯୋଗାଯୋଗ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ଆଣିଛନ୍ତି ପୁର୍ବରୁ କ'ଣ ହେଉଥିଲା ନା ଯୋଗାଯୋଗ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ସବୁ ଦେଖାଯାଉଥିଲା ଏବଂ ତାହାକୁ ମୁକେଶ ଅମ୍ବାନୀ ଦୂର କରି ବର୍ତ୍ତମାନ କ୍ଷେତ୍ରରେ ସେ ଫୋର୍ ଜି ଏବଂ ଫାଇଭ୍ ଜି ମଧ୍ୟ ସେ ଲଞ୍ଚ କଲେଣି ଯାହାଦ୍ୱାରା କି